ଆମର୍ ବ୍ଲୁଟୁଥ୍ ହେଡ଼ଫୋନ୍ ତା'ର ଗୋଟେ ନକରାତ୍ମକ ଅନୁଭୂତି ହଉଛେ ଏଇଟା ଗୋଟେ ଛୁଆର କି ମଣିଷର ତା'ର କାନ୍ ଖରାପ କର୍ବାର୍ ସାଙ୍ଗେ ସାଙ୍ଗେ ଯଦି ଆମେ ଯଦି ବାଇକ୍ ଚଳନ ବିଷୟରେ ଯଦି ଆମେ ବ୍ୟବହାର କର୍ମା ତ ଆମର ଦୁର୍ଘଟଣାର ସମ୍ଭାବନା ରହିଥିସି